ହଁ ଭଲ ଅଛୁ କିରେ ହଁ ଆରେ ଗୋଟେ ଯୋଉ ସେ ମୁଭିଟା ପାଇଁ ବୁକିଙ୍ଗ୍ କରିନଥିଲେ କି କାଲି ସନ୍ଧ୍ୟାରେ ଦେଖିନୁକି ମୁଁ ହ୍ୱାଟ୍ସପ୍ ରେ ତୋତେ ପଠେଇଥିଲି ହଁ ତୁ ତ କେବେ ଚେକ୍ କରିବୁନି ଥରେ ଚେକ୍ କରିନେ ମୁଁ ତୋତେ ଟିକେଟ୍ ଟା ପଠେଇଥିଲି ଦେଖେ ଆଜି ସନ୍ଧ୍ୟାରେ ଗୋଟେ ସୋ ଅଛି ଦୁଇ ଜଣ ପାଇଁ ଟିକେଟ୍ କାଟିଥିଲି କାଇଁ ଆସିବୁନୁ କି ତୁ ବିଜି ନାହୁଁ ତ ହଁ ଆଜି ସନ୍ଧ୍ୟା ଛଅଟାରେ ଗୋଟେ ମୁଭି ନୂଆ ମୁଭି ଆସୁଛି ତ ସେଇଥିପାଇଁ ମୁଁ ଆଉ କାହା ସହିତ ଯିବି ବୋଲି ତୋ ପାଇଁ ମୁଁ କରିଦେଇଛି ଆଉ ଏ ହଲିଉଡ଼୍ ଫିଲ୍ମଟା ହଁ ହଁ ହିନ୍ଦୀର ଦେବ ବା ହିରୋ କିଏ ଅଛି ମୁଁ ବି ଠିକ୍ ରେ ଜାଣିନି ଗଲେ ଜଣା ପଡ଼ିବ ଦେଖିବା ଦୁଇ ଜଣ ଆଉ ନୂଆ ମୁଭିଟା ଆସିଛି ତ ଏଇ ଯେ କ'ଣ ଏଭେଞ୍ଜର୍ସ ର ନା କ'ଣ ଗୋଟେ ଅଛି ଆଉ ଏ ଆମ ରୁକ୍ମଣୀ ହଲ୍ ରେ କରିଛି ବା

ନା ନା ଏବେ ତା ମରାମତି କରି ଭଲରେ ବନେଇଲା ନା ସେଇଥିପାଇଁ ମୁଁ ତାହିଁରେ କଲି ଏବେ ମସ୍ତ୍ ଅଛି ତା'ର ସାଉଣ୍ଡ୍ କ୍ୱାଲିଟି ବି ବଢ଼ିଆ ଅଛି ତ ସେଇଥିପାଇଁ ସେଇଠି ଯିବା ଆଉ ହଁ ହଁ ଏସିଫେସି ସବୁ ଲାଗିଛି ସେଇଥିପାଇଁ ମୁଁ ସେଇଠି ବୁକିଙ୍ଗ୍ କଲି ଆରେ ଶୁଣିଲୁ ସେଇ ଗୋଟେ ଯୋଉ ସମୀର ନଥିଲା କି ସେ କହୁଥିଲା ମୋ ପାଇଁ ବି ଗୋଟେ ବୁକିଙ୍ଗ୍ କରିଦେ ବୋଲି କହୁଥିଲା ତ କ'ଣ ତା'କୁ ନେବା ନା ନେବା ନାହିଁ ଥରେ ଦେଖିନେଲୁ ତୁ ସେଇଠି ଏକ୍ଚୌଲି ବୁକିଙ୍ଗ୍ ପାଇଁ ସବୁ ଫୁଲ୍ ଦେଖଉଥିଲା ତ ମୁଁ ଏପଟେ କରୁଥିଲି ଦୁଇ'ଟା ଖାଲି ଥିଲା ତ ମୁଁ ଦୁଇ'ଟା ହିଁ କରିଥିଲି ଆଚ୍ଛା ଯଦି ମୁଁ ଯଦି ଏପଟୁ କାଟିଦେବି ତ ପେମେଣ୍ଟ୍ ମୋତେ ଆଉ ମିଳିବ କି ଆଚ୍ଛା ହେଲେ ସେଇଠି ଯିବା କହୁଛୁ ହେଲେ ଯଦି ସେଠି ଖାଲି ଅଛି ନା ଫାର୍ଷ୍ଟ୍ ଦେଖିବାକୁ ପଡ଼ିବ ନା ଆଚ୍ଛା ଆଚ୍ଛା ଫାର୍ଷ୍ଟ୍ ତୁ ବୁଝିଛୁ ତ ପୂରା କନ୍ଫର୍ମ୍ ହେଇକି ହଁ ହେଲେ ଗୋଟେ କାମ କରେ ଚାରିଟା ନାହିଁ ପାଞ୍ଚଟା କରେ ସେ ସମୀର ସହିତ ତା ସାଙ୍ଗ ବି ଆସିବି କହୁଥିଲା ତ ହଁ ହଁ ଯିବା ଯିବା ହେଲେ ସନ୍ଧ୍ୟା ପାଇଁ କନ୍ଫର୍ମ୍ କରିବା

ହଁ ସମୀରକୁ ବି ଥରେ କଲ୍ କରିଦେବୁ ଆଉ ତା ପେମେଣ୍ଟ୍ ଟା ବି ସିଏ ପଠେଇଦେବ ତୋତେ ତା'ପରେ ବୁକ୍ କରିବୁ ଆଗରୁ ବୁକ୍ କରିବୁନୁ କାହିଁକିନା ଏପଟକୁ ମୋତେ ପଇସା ମାଗିବାକୁ ପଡ଼ିବ ନା ହଁ ହଁ ଛଅଟାରେ ଯଦି ଅଛି ତ କେତେବେଳେ ମାନେ ବାହାରିବା ଏଇଠୁ ହଁ ହଁ ହେଲେ ଗୋଟେ କାମ କରିବା ପାଞ୍ଚ୍ ଟାରୁ ବାହାରିବା କି ଚାରି'ଟାରୁ ଅଫିସ୍ ରୁ ଆସୁଛୁ ନା ତୁ ଆଚ୍ଛା ସେପଟୁ ଅଫିସ୍ ରୁ ଯିବୁ ନା ଡାଇରେକ୍ଟ ଘରୁକୁ ଆସିକି ଯିବୁ ରେଡ଼ି ହେଇକି ଆଚ୍ଛା ହେଲେ ଗୋଟେ କାମ କର ତମେ ମାନେ ସେପଟୁ ଘରକୁ ଯାଇକି ବାହାର ମୁଁ ଏପଟୁ ଡାଇରେକ୍ଟ ଅଫିସ୍ ରୁ ଯିବି କାହିଁକିନା ମୋତେ ଟାଇମ୍ ହେବନି ତ

ହଉ ଠିକ୍ ଅଛି ହଉ ମିଶିବା ହେଲେ ସନ୍ଧ୍ୟାରେ ଆଉ ହଁ ହଉ ହଉ ଠିକ୍ ଅଛି